ମୁଁ ଜଣେ ହିନ୍ଦୁଧର୍ମର ଲୋକ ଜଣେ ହିନ୍ଦୁ ଧର୍ମାବଲମ୍ବୀ କିନ୍ତୁ ତା' ଅର୍ଥ ନୁହେଁ ଯେ ମୁଁ ଅନ୍ୟ କୌଣସି ଧର୍ମକୁ ଭଲପାଇବିନି କି ପସନ୍ଦ କରିବିନି ମୁଁ ଯେମତି ହିନ୍ଦୁ ଧର୍ମରେ ହିନ୍ଦୁ ଧର୍ମକୁ ଭଲପାଏ ସେମିତି ସମସ୍ତେ କିଏ ସନାତନ ଧର୍ମର କିଏ ମ ଇସଲାମ୍ ଧର୍ମର କିଏ ଶିଖ ଧର୍ମର ଆଉ କିଏ ଖ୍ରୀଷ୍ଟିଆନ୍ ଧର୍ମର ସମସ୍ତଙ୍କ ଧର୍ମ ସମସ୍ତଙ୍କୁ ସେମତି ପ୍ରିୟ ମୋ ଧର୍ମ ଯେମିତି ମୋତେ ପ୍ରିୟ ସେମାନଙ୍କୁ ମଧ୍ୟ ସେମତି ପ୍ରିୟ ଆଉ ହିନ୍ଦୁ ଧର୍ମ ଏଥିପାଇଁ ମୋତେ ପ୍ରିୟ ହିନ୍ଦୁ ଧର୍ମରେ କ'ଣ ନା ସମସ୍ତେ ଦେଖନ୍ତି ଅତିଥି ଦେବୋ ଭବଃ ହିନ୍ଦୁଧର୍ମରେ ସେମାନେ ହିଂସା କରନ୍ତିନି ଅହିଂସା ଆପଣାନ୍ତି ସେମିତି ଅନ୍ୟ ଧର୍ମରୁ ବି କିଛି ଉପକୃତ ହେଲାଭଳି ଜିନିଷ ଅଛି ଆଉ ହିନ୍ଦୁ ଧର୍ମାବଲମ୍ବୀ ବୋଲି ଯେ ଆମେ ଅନ୍ୟ ଧର୍ମଙ୍କୁ ଲୋକମାନଙ୍କୁ ଘୃଣା କରିବା ତାଙ୍କ ସାଙ୍ଗେ ମିଶିବାନି ସାଙ୍ଗ ହେବାନି ଯଦି ମୁଁ ଜଣେ ହିନ୍ଦୁ ମୋର ମୁସଲିମ୍ ସାଙ୍ଗ ଅଛି ମୁଁ ତା' ସାଙ୍ଗେ ମିଶିବି ତା' ସାଙ୍ଗେ ବନ୍ଧୁତା ରଖିବି କିନ୍ତୁ ମୋ ଧର୍ମ ମୋତେ ପ୍ରିୟ ଆମେ ଯାହା ବି ହେଉନା କାହିଁକି ଆମେ ହିନ୍ଦୁ ଧର୍ମାବଲମ୍ବୀ ଲୋକ ହେଲେ ବି ଆମ ଭାରତ ମାତାର ସନ୍ତାନ ଆମେ ଯେକୌଣସି ଧର୍ମର ଯେକୌଣସି ପରିଚ୍ଛଦର ଯେକୌଣସି ଭାଷାର ହୋଇଥାନ୍ତୁ ନା କାହିଁକି ଆମେ ସମସ୍ତେ ହେଉଛେ ଭାରତର ନାଗରିକ ଆମେ ସମସ୍ତେ ଭାରତ ମାତାର ସନ୍ତାନ ଆମେ ସମସ୍ତେ ଏକାଠି ରହିବା କିନ୍ତୁ ଆମ ଧର୍ମ ଯାହା ଯେ ଯେଝା ଧର୍ମ ଯାହାକୁ ପସନ୍ଦ